ପରିବାରରେ ସ୍ୱାମୀ ସ୍ତ୍ରୀ ଦ୍ୱାରା ଦୁଇ ଜଣ ରହିଲୁ କିନ୍ତୁ ଦୁଇ ଜଣଙ୍କର ଭୂମିକା ମାନେ ଅଲଗା ଅଲଗା ରହୁଛି ଧର ଘରେ ଗୋଟେ ସ୍ତ୍ରୀ ତା ପରିବାରକୁ କେମିତି ସମ୍ଭାଳିବ ତା ପିଲା ତା ପରିବାର ତା ସମସ୍ତଙ୍କୁ ନେଇ ସମ୍ଭାଳିବ କେଉଁ ମାନେ ଗୋଟେ ପୁରୁଷ ଲୋକ ବାହାରେ ରହିଲେ ଚାକିରି କଲେ ସେ ଘରକୁ କିଛି ଟଙ୍କା ପଇସା ପଠାଇ ବୁଲେ ପଠାଇଲେ ଗୋଟେ ସ୍ତ୍ରୀ ଘରକୁ ସମ୍ଭାଳିବ ତା ପିଲାଟି ଆଜି ପାଠ ପଢ଼ୁଛି ତା'ର କେଉଁଠି କେମିତି ସବୁ ବାହାର ଦାୟିତ୍ଵ କେମିତି କ'ଣ ଘରେ ଆସିବ ଯେମିତି ଘରଟି ଚଳିବ ଗୋଟେ ସ୍ତ୍ରୀ ସବୁବେଳେ ଲକ୍ଷ ରଖିଲା ସେଆକୁ ସ୍ୱାମୀ ସ୍ତ୍ରୀଙ୍କ ଭୂମିକା କିନ୍ତୁ ଗୋଟେ ସ୍ଵାମୀ ବାହାରେ କେମିତି ଚାହିଁଲା ଭଲ ଚାକିରୀ କରିବ ଘରକୁ କିଛି ଅଧିକା ଟଙ୍କା ପଠାଇଲେ ତା ସ୍ତ୍ରୀ କେମିତି ଭଲରେ ସେ ଘରକୁ ନେଇ ଆଣି ତୁଲାଇ ପାରିବ ଏଇ ଏମିତି କଥା ଘର ମୁଁ ଚାହେଁ ମୁଁ ଚାହିଁଲି କି ମାନେ କି ମୁଁ ଏତେ ମାନେ ଭଲରେ ସେ ଘରକୁ ଚଳାଇବି କିଛି ବି ଅଳପ ଥିଲେ ବି ମୁଁ ତା ଧିଅରେ ପରିବାର ଭଲ ସେ ନେଇ ଚଳାଇବି ପରିବାର ଅଶାନ୍ତି କେବେ କରିବିନି ଗୋଟେ ପୁରୁଷର ଭୂମିକା ସେ ଯେତେ ଘରେ ତ ସେ କରିପାରିବନି ସେ ତ ସେ ବାହାର ଦାୟିତ୍ଵ ନେଲେ ଗୋଟେ ସ୍ତ୍ରୀ ଘର ଦାୟିତ୍ଵ ନେଇକିନି ଘର ତୁଲାଇବ ଏଇ ଏମିତି ସବୁ କଥା ପରିବାର ଦାୟିତ୍ୱ କିପରି ବାଣ୍ଟିବ ଏମିତି ସ୍ୱାମୀ ସ୍ତ୍ରୀ ମଝିରେ ବାଣ୍ଟିବାକୁ ହେଲେ କ'ଣ କରି ବାଣ୍ଟିବ କେମିତି ବାଟିବାକୁ ଚାହିଁବ ନିଜେ ନିଜେ ସ୍ୱାମୀ ସ୍ତ୍ରୀ ଭିତରେ ବସିବ ଏମିତି ଆଲୋଚନା କରିବ ଥର ରୋଜଗାର କମ୍ ଥିଲେ କେମିତି କ'ଣ ପରିବାରକୁ ନେଇ ଆଣି ଥୋଇପାରିବ ଧର୍ଯ୍ୟହରା ହବନି ଆଜି ମୋର କମ୍ ରୋଜଗାର ଆଉ କ'ଣ ମୁଁ ମୋ ପରିବାରକୁ ଛାଡ଼ିଦେବି ଏତେ ଦୁଃଖ କଷ୍ଟ ଆସିଲେ ବି ମୁଁ ମୋ ପରିବାରକୁ ବହୁତ ଭଲସେ ଚଳାଇ ନେବି ମୋ ସ୍ୱାମୀ ଯେତିକି ଟଙ୍କା ପଠାନ୍ତି ମୁଁ ତାକୁ ପୁରା ମାସକୁ ଠିକ୍ ସେ ଆଡ଼ଜଷ୍ଟ କରିନିଏ ଏତିକି ଟିକେ ବି ଉଣା ମାନେ ଅଘଟ କରେନି ସେ ଟଙ୍କା ଯେମିତି ବଦ ଖର୍ଚ୍ଚ କରେନି ପରିବାରରେ ଯେମିତି ଖର୍ଚ୍ଚ ଚାଲିବ ସେଇ ଟାଇପ୍ର ମୁଁ ଖର୍ଚ୍ଚ କାଲି ସକାଳେ ତ ମୁଁ ପଇସା ଯାଇ ହାତ କରିଦେଉଥିବି ମୋ ପିଲାର ଦେହ ଖରାପ ହେବ ତା'ପରେ ମୁଁ ତ କାହାକୁ ଯାଇ ମାଗିପାରିବିନି ତେଣୁକରି ମୁଁ ସେଇ ପଇସା କିଛି ବଞ୍ଚାଇ ରଖିଲେ ମୋ ପରିବାରକୁ ମୋ ଧର ମୋ ଆଜି ମେଡ଼ିସିନ୍ ଦରକାର ପଡ଼ିଲା ମୁଁ ଯାଇ ମୋ ପିଲାର ମୁଁ ନିଜେ ନେଇ ଆସିବି ଆଜି ଗୋଟେ ମୋ ପିଲା ଐନି କଲା କ'ଣ ଖାଇବ ସେମିତି ଗୋଟେ ଗୋଟେ ମା ର ଦାୟିତ୍ୱ ଗୋଟେ ଘରର ବୋହୂର ଦାୟିତ୍ୱ ମାନେ ଭଲସେ ମୁଁ ତୁଲାଇବାକୁ ଚାହୁଁଛି ସ୍ୱାମୀ ସ୍ତ୍ରୀ ଉଭୟ ଉଭୟକୁ ସବୁ ବାଣ୍ଟିକିନି ଘରର ସମସ୍ୟା ଦି ଜଣ ବାଣ୍ଟି କୁଣ୍ଟି ସବୁ ସମ୍ଭାଳିଲେ ସବୁ ଜିନିଷ ଭଲରେ ହବ ଆଜିକାଲି ଆଉ ସେସବୁ ଚାଲିନି ସ୍ତ୍ରୀ ସ୍ୱାମୀ ଘରେ ରୋଷେଇବାସ କାମ ଧନ୍ଦା କରୁଛି ସ୍ତ୍ରୀ ତା'ର ନିଜେ ନିଜ ସ୍ଵାଧୀନୀୟ ତା ଚାକିରି ବାହାରିପଡ଼ିଲା ନିଜେ ତା'ର ଯେମିତି ଚାହିଁଲା ସେଇ ଇଏରେ ଚାଲିଲା ଆଗ ଇଏଟା ବହୁତ ଭଲ ଥିଲା ପରିବାର ଭିତରେ ସ୍ତ୍ରୀ ଘରେ ରହୁଥିଲା ସ୍ୱାମୀ ବାହାରେ ରହୁଥିଲା ସେଇ ପରିବେଶଟା ବହୁତ ଭଲ ଲାଗୁଥିଲା ଏବେ ଇଏ ପରିବେଶ ଭଲ ଜମା ନାଇ ପରିବେଶ ସବୁବେଳେ ଅଶାନ୍ତି ମାନେ ଇଏ ହେଇଗଲାଣି